ମୁଁ ମୋ ବଗିଚାରେ ଫୁଲ ଗଛ ସେବତି ଗଛ ଗୋଲାପ ଗଛ ମକମଲ୍ଲୀ ଗଛ ଇତ୍ୟାଦି ସବୁ ଗଛ ଲଗାଏ ଲଗାଇକରି ସେଥିରେ ପିଡ଼ିଆ ଖତ ଦିଏ ଖତ ଗୋବର ମିଶାଇ ଖତକୁ ଜମା ରଖେ ଜମା ରଖି ଖତକୁ ଆଣି ଦିଏ ଖତ ଦେଇସାରିଲା ପରେ ଖୁସା କୋଡ଼ା ତାକୁ କରେ ତାପରେ ପିଡ଼ିଆ ଦିଏ ପିଡ଼ିଆ ଦେଇ ପାଣି ଦିଏ ପାଣି ଦେଇସାରିଲା ପରେ ଗଛ ଫୁଲ ଫୁଟେ ସୁନ୍ଦର ଦିଶେ